ହ୍ୟାଲୋ ଗରମା ଗରମ ରେଷ୍ଟୁରାଣ୍ଟ୍ରୁ କହୁଥିଲେ ମୁଁ ବବିତା ମହନ୍ତ କହୁଥିଲି ସଂସାରରୁ ଯେତେବେଳେ ମୁଁ ଯେଉଁ ଅର୍ଡ଼ର୍ କରିଥିଲି ଭାତ ମାଂସ ଆଉ ଥଣ୍ଡା ଚିକେନ୍ କବାବ୍ ଅର୍ଡ଼ର୍ କରିଥିଲି କିନ୍ତୁ ମୁଁ ଗୋଟିଏ ଜିନିଷ ଭୁଲି ଯାଇଥିଲି ସେଇଟାକୁ ଥରେ ଆଡ଼୍ କରିଦିଅନ୍ତୁ ବିରିୟାନୀ ସେଇଟାରୁ ମଧ୍ୟ କରି ଦିଅନ୍ତୁ ଆଉ କେତେ ପଇସା ହେଲା କୁହ ମୁଁ ଆପଣଙ୍କୁ ଫୋନ୍ପେ' ସାହାଯ୍ୟରେ ପଇସା ପଠେଇଦେବି ଧନ୍ୟବାଦ ରହୁଛି